ଆମେ ଗାଁ ଗହଳିର ଲୋକ ହଉ କିମ୍ବା ବାହାର ଲୋକ ହଉ କି ଟାଉନ୍ର ଲୋକ ହଉ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଉଥାଉ କାହିଁକିନା ଆଗେ ଅନଲାଇନ୍ ସିଷ୍ଟମ୍ ନଥିଲା ସେଥିପାଇଁ ଆମେ ଡାଇରେକ୍ଟ ରେଷ୍ଟୁରାଣ୍ଟରେ ଯାଇ କିରି ଖାଇବା ଶୋଇବା ଏସବୁୁର ସୁବିଧା ରହିଥିଲା କାହିଁକି ନା ଏବେ ଅନଲାଇନ୍ର ସୁବିଧା ହେଇଗଲାଣି ଯେତେବେଳେ ଆମେ ଅର୍ଡ଼ର୍ ବି କରିଥାଉ ଅର୍ଡ଼ର୍ କଲା ପରେ ଆମର ଅନ୍ଲାଇନ୍ରେ ଆମର ଏବେ ଆମର ସ୍ଥାନ ମାନେ ଆମର ଆଡ଼୍ରେସ୍ଟା ଯେଉଁ ଗାଁ ହଉ ସାହି ହଉ ନା ଘର ନମ୍ବର ହଉ ଯେକୌଣସି ଆମେ ଆଡ଼୍ରେସ୍ଟା ଲେଖିକି ଆମେ ପଠାଇଥାଉ ତାଙ୍କର ମାଲିକଙ୍କୁ ବର୍ତ୍ତମାନ ଠିକଣା ସବୁ ସେୟାର୍ କଲେ ତାଙ୍କେ ଅର୍ଡ଼ର୍ଟା ଘରେ ଘରେ ପହଞ୍ଚାଇ ଦେଇପାରିବେ ଏସବୁ ଆମକୁ ଏ ରେଷ୍ଟୁରାଣ୍ଟ ଓ ଅନଲାଇନ୍ ଅର୍ଡ଼ର୍ଟା ହେଇଥିବାରୁ ଆମକୁ ଭାରି ଭଲ ଲାଗେ ଏବେ କାହିଁକିନା ସବୁବେଳେ ହେବେ ଲଙ୍ଗ ଲଙ୍ଗ ରାସ୍ତାର ହଉ କି ଲଙ୍ଗ ବାଟର ହଉ ସେମାନେ ଅନ୍ଲାଇନ୍ ଅର୍ଡ଼ର୍ରେ ବି ବହୁତ ଆଗ୍ରହ କରିକି ତାଙ୍କେ ଖାଦ୍ୟ ଅର୍ଡ଼ର୍ କରିଥାନ୍ତି ରେଷ୍ଟୁରାଣ୍ଟରେ ତାଙ୍କର ପରିଚାଳିତ ଦେଇକି ତାଙ୍କେ ସବୁ ଏଡାକୁ ଧରିଥାନ୍ତି